ବୈଷୟିକ ଜ୍ଞାନକୌଶଳ ଗୁଡ଼ିକ ଆମ ଜୀବନର ଜୀବନକୁ ଅନେକ ମାତ୍ରାରେ ଉନ୍ନତି ଓ ପରିବର୍ତ୍ତନ କରିଦେଇଛି ଯେମିତିକି ଆମେ ଆଗକାଳରେ ଯେମିତି କୁଆଡ଼େ ବି ଯିବାକୁ ଚାହୁଁଥିଲୁ କୌଣସି ବି ଦୂର ଜାଗାକୁ ତ ଆମକୁ ବହୁତ ସମୟ ଲାଗୁଥିଲା କିନ୍ତୁ ଏବେ ସେ ଏମିତି ସୁବିଧା ସବୁ ହେଲାଣି ଯେମିତିକି ଟ୍ରେନ ବସ୍ ଏବଂ ଉଡ଼ାଜାହାଜ ଏସବୁର ଆଧୁନିକ ଟେକ୍ନୋଲୋଜି ଯୋଗୁଁ ଏସବୁ ବାହାରିଗଲାଣି ଯାହାଦ୍ଵାରା କି ଆମେ ସେ ସ୍ଥାନରେ ଜଲ୍ଦି ପହଞ୍ଚି ପାରୁଛେ ଏବଂ ସ୍ମାର୍ଟଫୋନ ଇଣ୍ଟରନେଟ୍ ଇତ୍ୟାଦିର ଆମେ ବ୍ୟବହାର ମଧ୍ୟ କରିଥାଉ ସ୍ମାର୍ଟଫୋନ ସାହାଯ୍ୟରେ ଆମେ ବିଭିନ୍ନ ପ୍ରକାର କାମ କରିଥାଉ ଯେମିତିକି କୌଣସି ଦେଶ ବିଦେଶ ଖବର ବିଷୟରେ ଜାଣିବା କି ବ୍ୟାଙ୍କର ଟ୍ରାଞ୍ଜାକସନ୍ ହେଉ ଆଉ କେଉଁ ଟ୍ରେନ ହେଉ ଫ୍ଲାଇଟ୍ ହେଉ ଏସବୁର ଟିକେଟ ମଧ୍ୟ ଆମେ କରିପାରୁଛେ ଏବଂ କୌଣସି ମନେକର ଆମେ ଦୂର ଜାଗା କିଛି ବୁଲିବାକୁ ଗଲୁ ଯେମିତିକି ମୁମ୍ବାଇ ହେଉ ଦିଲ୍ଲୀ ହେଉ ତ ସେ ସ୍ଥାନରେ ଥିବା ହୋଟେଲ ଗୁଡ଼ିକୁ ଆମେ ଆଗରୁ କ'ଣ ଯାଇକି ସେଇଠି ବୁକ୍ କରିବାକୁ ପଡ଼ୁଥିଲା କିନ୍ତୁ ଏବେ ଆମେ ଚାହିଁଲେ ବି ଅନଲାଇନ ସେଗୁଡ଼ାକୁ ବୁକ୍ କରିପାରିବା ଆଉ ବ୍ୟାଙ୍କରେ ସେମିତି ଆମେ ଆଗରୁ କ'ଣ ବହୁତ ଲାଇନ କରିକି ପଇସା ଜମା କରୁଥିଲୁ କି ପଇସା ଉଠୋଉଥିଲୁ କିନ୍ତୁ ଏବେ ଏବେ ଗୁଗଲ୍ ପେ' ଫୋନ ପେ' ପେଟିଏମ୍ ଆଦି ବିଭିନ୍ନ ପ୍ରକାରର ବ୍ୟାଙ୍କର ଆପ ଗୁଡ଼ିକ ଅଛି ଯେଉଁଥିରେ କି ଆମକୁ ଲାଇନ କରିବାକୁ ପଡ଼େନି ଆଉ ଯଦି ବି ଆମେ ପଇସା ଡିପୋଜିଟ କରିବାକୁ ଚାହିଁବା ତ କୌଣସି ବି ଏଟିଏମରେ ଯାଇକି ଡିପୋଜିଟ୍ କରିପାରିବା ଏବଂ ସପିଙ୍ଗ ସମୟରେ ସେମିତିକା ଆମେ ଆଗରୁ କ'ଣ କରୁଥିଲେ ନା ପଇସା ନେଇକି ଯାଇ ଲାଇନ କରି ଡ୍ରେସ୍ କିଣିକି ଆମେ ବହୁତ ସମୟ ଲାଗୁଥିଲା ସେଥିରେ ଡ୍ରେସ୍ କିଣିଲା ବେଳକୁ ପୁଣି ବିଲ୍ ଟା ପେ' କଲା ବେଳକୁ ଏବେ କିନ୍ତୁ ଗୁଗୁଲ ପେ' ଫୋନ ପେ' ଅଛି ତ ସାଙ୍ଗେ ସାଙ୍ଗେ ବେଶି ଡେରି ହେଉନି ଆମେ ପେମେଣ୍ଟ ଗୁଡ଼ିକ କରିଦେଇକି ଜଲ୍ଦି ସେଠାରୁ ଆସିଯାଉ ତ ଏହିପରି ବୈଷୟିକ ଜ୍ଞାନକୌଶଳ ଓ ଟେକ୍ନୋଲୋଜି ଗୁଡ଼ିକ ଆମ ଜୀବନକୁ ଅତି ସହଜ କରିଦେଇଛି ଓ ଆମ ଜୀବନରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ମଧ୍ୟ ଆଣିଦେଇଛି